ହ୍ୟାଲୋ ସାର୍ ସ୍ୱିଗୀରୁ କହୁଛନ୍ତି ସାର୍ ମୁଁ ଗୋଟେ ପିଜ୍ଜା ଗୋଟେ ଅର୍ଡ଼ର୍ କରିଥିଲି ଆପଣଙ୍କ ୱେବସାଇଟ୍ରେ ଏବଂ ସେଇଟା ମୁଁ ତାକୁ ଅର୍ଡ଼ର୍ ତ କରି ଦେଇଥିଲି କିନ୍ତୁ ମୋର ଦରକାର ନାହିଁ ସେଇଟା ସାର୍ ସେଇଟା କ୍ୟାନ୍ସେଲ୍ କରିଦେବେ ଆଉ ମୋତେ ମୁଁ ଯେଉଁ ପେମେଣ୍ଟ୍ କରିଦେଇଛି ଅନ୍ଲାଇନ୍ରେ ତାକୁ ଟିକେ ମୋ ଆକାଉଣ୍ଟ୍କୁ ସେ ଆପ୍ରେ ଥିବା ମୋ ୱାଲେଟ୍କୁ ଟିକେ ପଠାଇ ଦେବେ ଆଜ୍ଞା ସାର୍ ନାଇଁ ସେଇଟା ଆଉ ଦରକାର ନାଇଁ ସେ ଜଣେ ଥିଲା ମୋ ସାଙ୍ଗ ଖାଇଥାନ୍ତା ସେ ଏବେ ବାହାରି ଯାଉଛି ଏବେ ବାହାରକୁ ସେ ଆଉ ସେ ପଳାଇଲେଣି ସେ ଆଉ ଖାଇବେନି ସେଥିପାଇଁ ଆପଣ ଟିକେ ମୋତେ ସେଇଟା ରିଟର୍ନ୍ କରିଦିଅନ୍ତୁ ସେ ପଇସାଟା ମୋର ଟଙ୍କାଟା ଆଜ୍ଞା ସାର୍ ଫେରସ୍ତ କରିଦିଅନ୍ତୁ ଥାଙ୍କ୍ ୟୁ